ଭୁବନେଶ୍ୱର ଶିକ୍ଷା କ୍ଷେତ୍ରରେ ଆଗୁଆ ନିଯୁକ୍ତି କ୍ଷେତ୍ରରେ ଯୁବକମାନେ ବହୁତ ହଇରାଣ ହୋଇଥାନ୍ତି ସେଥିପାଇଁ ଅଧିକା ପାଠ ପଢ଼ି ସେମାନେ ବାହାରକୁ କାର୍ଯ୍ୟ ବା ଚାକିରି ସନ୍ଧାନ ରେ ଯାଆନ୍ତି ଯଦି ବିଭିନ୍ନ ବ୍ଳକ ମାଧ୍ୟମରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଭିନ୍ନ କମ୍ପାନୀ ମାଧ୍ୟମରେ ନିଯୁକ୍ତି ଦିଆ ଯାଆନ୍ତା ତେବେ ଦକ୍ଷତା ଅନୁସାରେ ଯୁବକ ଯୁବତୀ ନିଯୁକ୍ତି ପାଆନ୍ତେ ଏବଂ ଆମ ଓଡ଼ିଶା ରେ ଯଦି ଶିଳ୍ପର ବିକାଶ ହୁଅନ୍ତା ତାହେଲେ ବେକାରୀ ସମସ୍ୟା ଦୂର କିଛିଟା ଦୂର ହୋଇ ଯାଆନ୍ତା ଗାଁ ଗହଳିର ଝିଅମାନେ କିଛି ଧନ୍ଦାମୂଳକ ଶିକ୍ଷା ଦେଲେ ସିଲେଇ କିମ୍ବା ବଡ଼ି ପାମ୍ପଡ଼ ଲୁଗା ପଟା ବୁଣିବା ରେ ଯଦି ଆମର ପିଲାମାନଙ୍କୁ ସାହାଯ୍ୟ କରନ୍ତେ ତେବେ ବେକାରୀ ସମସ୍ୟା ଗାଁ ଗହଳିର ଦୂର ହୋଇ ଯାଆନ୍ତା